ଆଜିର ଦିନରେ ଭୁବନେଶ୍ୱରକୁ ଦେଖିବାକୁ ଗଲେ ଝିଅମାନଙ୍କ ପାଇଁ ବା ମହିଳାମାନଙ୍କ ପାଇଁ ଶିକ୍ଷା ନିଯୁକ୍ତି କ୍ଷେତ୍ରରେ କୌଣସି ଅସୁବିଧା ନାହିଁ ଝିଅମାନେ ଯେକୌଣସି କ୍ଷେତ୍ରରେ ଚାହିଁଲେ ଭୁବନେଶ୍ଵରରେ ପାଠପଢ଼ି ଭଲମଣିଷ ହେଇପାରିବେ ନିଯୁକ୍ତି ବି ପାଇପାରିବେ ଏବଂ ଭଲ ଟଙ୍କା ରୋଜଗାର ବି କରିପାରିବେ ଯେମିତିକି ଦେଖିବାକୁ ଗଲେ ସରକାର ଯେଉଁ ବସ୍ ବି ଚଳାଉଛନ୍ତି ସେଥିରେ ଝିଅମାନଙ୍କ ପାଇଁ ସିଟ୍ ସଂରକ୍ଷିତ ହୋଇକି ରହିଛି ଯୋଉଁଟିକି ଝିଅମାନଙ୍କ ବ୍ୟତୀତ ଆଉ ସେ ସିଟ୍ ରେ କେହି ବସିପାରିବେ ନାହିଁ ଏମିତିକି ଦେଖିବାକୁ ଗଲେ ଝିଅମାନେ ଭୁବନେଶ୍ଵର ଉପରେ କୌଣସି ହଇରାଣ ହରକତ ହେବାକୁ ପଡ଼ୁନାହିଁ ଆଉ ପାଠ ପଢ଼ିବା ପାଠ ପଢ଼ିବାପାଇଁ ସବୁପ୍ରକାରର ସୁବିଧା ରହିଛି ଯେଉଁମାନେ ଯୋଉଁଥିରେ କି ପିଲାମାନେ ଝିଅମାନେ ସବୁ ପାଠ ପପଢ଼ିପାରିବେ ବିଟେକ୍ ହେଉ ଏମଟେକ୍ ହେଉ ଇଞ୍ଜିନିୟରିଂ ହେଉ ଏମବିଏ ତା ସହିତ ପିଜି କଳାବିକାଶ କେନ୍ଦ୍ରରେ ବି ଜରନାଲିଷ୍ଟ ଏହି କ୍ଷେତ୍ରରେ ବି ମଧ୍ୟ ଝିଅମାନେ ପାଠପଢ଼ି ବିଭିନ୍ନ ପ୍ରକାର ସ୍ଵାବଲମ୍ବୀ ସ୍ୱାବଲମ୍ବୀ ହୋଇପାରିବେ ତା'ସହିତ ଭଲ ରୋଜଗାର କରିପାରିବେ ନିଜର ନାଁ ଆଗକୁ ନେଇପାରିବେ ସେମିତି ଦେଖିବାକୁ ଗଲେ ଭୁବନେଶ୍ଵର ବହୁତ ଆଗକୁ ଝିଅମାନଙ୍କ କ୍ଷେତ୍ରରେ ଭୁବନେଶ୍ଵର ବହୁତ ଆଗକୁ ଯାଇସାରିଲେଣି